ହ୍ୟାଲୋ ମୁଁ ଜଣେ ଓଡ଼ିଆ ଏବଂ ଓଡ଼ିଶାରେ ରହୁଥିବାରୁ ମୋର ଭାଷା ମଧ୍ୟ ଓଡ଼ିଆ ଆମ ଓଡ଼ିଶାର ଭାଷା ଓଡ଼ିଆ ବହୁତ ସୁନ୍ଦର ଏବଂ ବହୁତ ଭଲ କହିବାକୁ ମଧ୍ୟ ଭଲ ଲାଗେ ଶୁଣିବାକୁ ମଧ୍ୟ ଭଲ ଲାଗେ ସେଥିପାଇଁ ଆମେ ଓଡ଼ିଆ ବୋଲି ବହୁତ ଗର୍ବିତ ଏବଂ ଗର୍ବ କରୁ କି ଆମେ ଓଡ଼ିଶାରେ ଜନ୍ମ ନେଇଛୁ ତ ଓଡ଼ିଆ ଭାଷା ଆମର ପରିଚୟ ଆମ ପିତୃପୁରୁଷ ବାପା ଜେଜେବାପା ଜେଜେବାପାଙ୍କ ବାପା ତ ବହୁତ ପିଢ଼ିରୁ ଆମର କହିଆସୁଛନ୍ତି ଓଡ଼ିଆ ଭାଷା ତ ଆମର ବି ଆମେ ବି କହିବୁ ଆମ ଆଗ ପିଢ଼ୀ ଆଗ ପିଢ଼ୀ ବି ଯିଏ ଆସିବେ ସେମାନେ ବି କହିବେ କାରଣ ଓଡ଼ିଆ ଭାଷାଟା ଆମ ପରିଚୟ ଦେଇଥାଏ କାରଣ ଆମେ ଓଡ଼ିଶାରେ ଯେହେତୁ ରହୁଛୁ ଆମେ ଯଦି ଓଡ଼ିଆ ଭାଷାରେ କହୁ ତା'ହେଲେ ଲୋକମାନେ ଆମକୁ ପଚାରନ୍ତି କି ଆପଣ ଓଡ଼ିଶାରୁ କି ତ ସେତେବେଳେ ବହୁତ ଖୁସି ଲାଗେ ତ ଆମ ପରିଚୟ ହେଉଛି ଆମ ଓଡ଼ିଶା ଏବଂ ଆମ ଓଡ଼ିଶାର ଓଡ଼ିଆ ଭାଷା ଏହା ଆମ ପରିଚୟକୁ ବହୁତ ଆଗକୁ ନେଇଛି ଆଜ୍ଞା ଧନ୍ୟବାଦ